ଭଲ ଅଛ କି ଭଲ ଅଛି କେଉଁଠି ଅଛି ଯେଉଁ ବାଙ୍ଗାଲୋର୍ ଥିଲ ସେଠାରୁ ଘର ଆସିଲ କେମିତି

ଠିକ୍ ଅଛି ଏଇଠି ଗୋଟେ ମୁଁ ଗାଁ ରେ ଗୋଟେ ଦୋକାନ୍ ଖୋଲିଛି ଭଲସେ ଚାଲୁନି ବୁଝିଲ ଟିଫିନ୍ ଦୋକାନ୍ ଗୋଟେ ଖୋଲିଛି ବରା ଦୋସା କ'ଣ କ'ଣ ମିଳିବ ସେଇଟା ଭଲସେ ଚାଲୁନି ସିଆଡ଼େ କ'ଣ ଚାଲିବ କି

ହଁ ଷ୍ଟଲ୍ ମାନେ କେତେ ଯାଗାରେ ଅଛି ମାନେ ଆଉଟ୍ ସାଇଡ଼୍ ଅଛି ଗାଁ ବାହାରେ ବୋଲେ ଟାଉନ୍ରୁ ଟିକେ ଦୂରକୁ ହେବ ନା ଟାଉନ୍ ମଝିରେ କେତେ ଯାଗାରେ ଅଛି ଟାଉନ୍ ପାଖାପାଖି ମିଲିବନି କି କାହିଁକି ବୋଲେ ମୁଁ ପଚାରିବାଟା ଆଉ ଯଦି ମୁଁ ଟାଉନ୍ ଭିତରେ ରହିବି ତ ବିକ୍ରି ବି ଭଲ ହେବ ଚାଲିବ ଦୋକାନ୍ ଭଲ ଆଉ ଟାଉନ୍ ବାହାରେ ଟାଉନ୍ର ବାହାରେ ଥିବ ବୋଲେ ଟିକେ ମୋତେ ଇଏ ହେବ ନେଇକିରି ଚାଲିପାରିବନି ଦୋକାନ୍ ତ

ଠିକ୍ ଅଛି ସେଇ ଯାଗାର ମାଲିକ୍ ଟିକେ ନମ୍ବର୍ ଦେଇପାରିବେ କି ଠିକ୍ ଅଛି ମୋତେ ମେସେଜ୍ କରି ଦିଅନ୍ତୁ ଠିକ୍ ଅଛି ତ ସିଠିର ଯାଗା କେମିତି ବୋଲେ କେତେ ଦିନ ଭିତରେ ସେଇଠି ପହଁଚି ହେବ ସେଇ ଯାଗା ବିଷୟେର ଟିକେ କହିବେ କି କ'ଣ କହିଲେ ଦୁଇ ତିନିଦିନ ଲାଗିବ ଠିକ୍ ଅଛି ତାହାଲେ ସେଇ ଯାଗାର ମାନେ ସେଇ ଯାଗାରେ କେଉଁ ଦୋକାନ ନାଇଁ କେବିନ ଦୋକାନ୍ ତ ମୁଁ ଖୋଲିବି ତାପରେ ଆଉ ଗୋଟିଏ ବେପାର କରିବି ବୋଲି ଭାବୁଛି ସେଇ ଯାଗାରେ କେଉଁ ବେପାର କଲେ ଭଲ ସେ ଚାଲିବ ସେଇ ବିଷୟେର ଟିକେ କହିବେ କି ଖେଳନା ସେ ଯାଗାରେ ମାନେ ଦୋକାନ୍ ନାଇଁ ଠିକ୍ ଅଛି ଠିକ୍ ଠିକ୍ ଅଛି ତ ସେଇ ବିଷୟରେ ଆମେ ଟିକେ ଗଲେ କଥା ହେବା ଠିକ୍ ଅଛି ମୁଁ କଲ୍ କରିବି ମ୍ୟାଡ଼ାମ୍ ଟିକେ ରିସିଭ୍ କରନ୍ତୁ କାହିଁକିନା ଇଆଡ଼େ ବିଲକୁଲ୍ ଚାଲୁ ନାହିଁ ବେପାର ହଉ ନାହିଁ ତ ସେ ମୁଁ କଥା ହେବି ତୁମ ଠିକ୍ ଅଛି ମ୍ୟାଡ଼ାମ୍ ପରେ ଫୋନ୍ କରୁଛି ରଖିଲି